ମୁଁ ଯେଉଁ ଛୁରୀଟି ଗୋଟିଏ ବଡ଼ ଦୋକାନରୁ କିଣିଥିଲି ସେ ଛୁରୀଟି ଅବଶ୍ୟ ଗୋଟିଏ କୌଣସି ବ୍ରାଣ୍ଡର ନଥିଲା ପ୍ରଥମତଃ ଏହି ଯେଉଁ ଛୁରଟି ଯେଉଁ କିଣିଥିଲି ସେହିଟା ବିଭିନ୍ନ ପ୍ରକାର ପନିପରିବା ଫଳ ମୂଳ କାଟିବା ପାଇଁ ମୁଁ ଏହିଟା କିଣିଥିଲି ଘର ଘର ପାଇଁ କିନ୍ତୁ ସେହି ଛୁରୀଟି ଏତେ ଧାଢ଼ ନଥିବାରୁ ଏହି ଯେଉଁ ଘରର ବିଭିନ୍ନ ଯାବତିୟ କାମ କରିବା ପାଇଁ ଏହା ସକ୍ଷମ ନଥିଲା ପ୍ରଥମତଃ ଏ ଛୁରୀରେ ଧାଢ଼ ନଥିବାରୁ କୌଣସି ପରିବା କାଟି ହେଉନଥିଲା ଫଳ ମୂଳ କାଟି ହେଉନାହିଁ ଆଉ ସେ ଛେରୁଟି ଯେତେବେଳେ ମୁଁ ଫେରାଇବା ପାଇଁ ଗଲି ସେ ଦୋକାନକୁ ସେ ଦୋକାନୀ ଏ ଛୁରୀଟିକୁ ଫେରାଇଲା ନାହିଁ ଆଉ ଅନ୍ୟ ଏକ ଛୁରୀ ଦେଲା ସେ ଛୁରୀଟି ଦେଲା ପରେ ମଧ୍ୟ ପନିପରିବା ଆଉ ଫଳମୂଳ କାଟି ହେଲା ନାହିଁ ତେଣୁ ଏହି ଛୁରୀଟି ବର୍ତ୍ତମାନ ଆମ ଘର ପାଇଁ ଏହିଟା ଏତେ ଆବଶ୍ୟକ ହେଉନାହିଁ ଆଉ ମୁଁ ମଧ୍ୟ ଅନ୍ୟମାନଙ୍କୁ ଏହି ପ୍ରକାର ଛୁରୀ କିଣିବା ପାଇଁ ସେମାନଙ୍କୁ ପରାମର୍ଶ ଦେଉନାହିଁ କାରଣ ଏହି ଛୁରୀଟି ଦ୍ୱାରା ଆମ ଘରର କୋଣସି କାର୍ଯ୍ୟ ହୋଇପାରୁନାହିଁ ଆଉ ସେ ଛୁରୀଟି ସେମିତି ରହିଛି ଆଉ ଏହି ଛୁରୀ ଦ୍ୱାରା ବିଭିନ୍ନ କାମ ମଧ୍ୟ କରିହେଉ ନାହିଁ